ନୂଆ ନୂଆ ରୋଷେଇ ଶିଖିବାର୍ ଲାଗି ଆମ୍କୁ ୟୁଟ୍ୟୁବ୍ ମାଧ୍ୟମରେ ଦେଖ୍ବା ଲାଗି ମିଲ୍ସି ଶିଖ୍ବାର୍ ଲାଗି ମିଲ୍ସି ନୂଆ ନୂଆଟା ଶିଖିବାଲି ବହୁତ ଭଲ୍ ଲାଗ୍ସି ନୂଆ ନୂଆଟା ୟୁଟ୍ୟୁବ୍ ମାଧ୍ୟମରେ ଯେକୌଣସି ରୋଷେଇ ବି ହଉ ୟୁଟ୍ୟୁବ୍ ମାଧ୍ୟମରେ ଦେଖ୍ବାଲେ ଆମ୍କୁ ନୂଆ ନୂଆ ରୋଷେଇମାନେ ଦେଖ୍ବାଲି ମିଲୁଛି ବନାଲା ବେଲେ ସୁନ୍ଦର୍ ଦିଶ୍ଛି ବନାଲା ବେଲେ ସୁନ୍ଦର୍ ଦିଶ୍ଛି ଖେଇଲା ବେଳେ ବି ଭଲ୍ ଲାଗ୍ସି ଆମେ ବନାସୁଁ ନୂଆ ନୂଆଟା ୟୁଟ୍ୟୁବ୍ ମାଧ୍ୟମରେ ଦେଖି କରି ଆମେ ବନାସୁଁ ଟିଭିନୁ ବି ଆମେ ଦେଖ୍ସୁଁ ରୋଷେଇଟେ ଦେଖିଲେ ଟିଭିନୁ ଆମେ ଘରେ ଆସିକିରି ବନାସୁଁ ସେ ସବୁ ଭଲ୍ ଲାଗ୍ସି ସେ ୟୁଟୁବ୍ରଟା ଭଲ୍ ଆସ୍ଛି ଟିଭିଟାର ବି ଭଲ୍ ଆସ୍ଚି ସବୁ ୟୁଟୁବ୍ର ବି ଦେଖିକରି ଆମେ ବନାସୁଁ ଟିଭିର ବି ଦେଖିକିରି ବନାସୁଁ ଖାଇବାର୍ ଲାଗି ଭଲ୍ ଲାଗ୍ସି ଦେଖ୍ବାର୍ ଲାଗି ଭଲ୍ ଲାଗ୍ସି ସୁନ୍ଦର ବି ଦିଶ୍ଛି ସବୁ ମିତ୍ରି ଭଲ୍ ବି ଲାଗ୍ସି ଶିଖ୍ବା ଲାଗି ଟେଷ୍ଟ ବି ଲାଗ୍ସି